ହାଁ ନମସ୍କାର ହଁ ସବୁ ପ୍ରକାର ଜିନିଷ ଅଛି ଟେରାକଟା ର ହଁ ମ୍ୟାଡ଼ାମ୍ ସବୁବେଳେ ଆମ ପାଖରେ ସବୁ ଜିନିଷ ରେଡ଼ି ହେଇକି ଅଛି ହଁ କରିପାରିବି ହଁ ହେଇପାରିବ ଆମର ସବୁ ଟେରାକଟାରେ ହୁଏ ବୁଝିଲେ ଆପଣ ଯେଉଁ ଡିଜାଇନ୍ କରିବେ କହିବେ ସେଇ ଡିଜାଇନ୍ ର ଆମେ କରିକି ଦବୁ

ହଁ ହଁ କରିହେବ କିନ୍ତୁ ପଇସା ଟିକେ ଅଧିକ ପଡ଼ିବ କରିହେବ ହାଁ ଚାରିଟା ଆସିବ ଆଉ ଯଦି ଆଉ ଯଦି ରାଉଣ୍ଡ ର କରିବେ ତାହେଲେ ଛଅ ଟା ଚେୟାର୍ ଆସିବ ରାଉଣ୍ଡ ରେ କରିବେ ତାହେଲେ ଛଅ ଟା ଚେୟାର୍ ଆସିବ ଆଉ ଯଦି ଚାରି କଣିଆ କରିବେ ହେଲେ ଚାରିଟା ଚେୟାର୍ ଆସିବ ହଁ ହଁ ହେଇପାରିବ ହଁ ହଁ ଆଉ ମ୍ୟାଡ଼ାମ୍ କଣ୍ଢେଇ ଫଣ୍ଢେଇ ଯଦି ଘର ସଜାଡ଼ିବା ପାଇଁ ଦରକାର ହେଉଛି ବୋଲେ ମୋତେ କହିବେ ଆଉ ଆପଣଙ୍କର ଆଖେପାଖେ ଯଦି ସେମିତି ଗ୍ରାହକ ଥିବେ ବୋଲେ ସେଟା ବି କହିବେ ସମସ୍ତଙ୍କୁ ଜଣାଇବେ ମୋ ପାଖରେ ବହୁତ ସୁନ୍ଦର ସୁନ୍ଦର କଣ୍ଢେଇ ଯାକ ଅଛି ଘର ସଜାଡ଼ିବା ପାଇଁ

କାଠ କଣ୍ଢେଇ ଅଛି ଅଛି

ହଁ ପଠାଇଦେବି କିଛି ଅସୁବିଧା ନାହିଁ ହଁ ଆମ ସକାଳ ଆଠଟାରୁ ରାତି ଦଶଟା ପର୍ଯ୍ୟନ୍ତ ଆମ ଦୋକାନ ଖୋଲା ରହୁଛି ହଁ ଠିକ୍ ଅଛି ହଁ ନମସ୍କାର